ହଁ ଆମ ପରିବାରରେ ଆମେ ହେଉଛୁ ପାଞ୍ଚ ଭଉଣୀ ମୋ' ବାପା ଅଛନ୍ତି ମାଆ ଅଛନ୍ତି ମୁଁ ସମସ୍ତଙ୍କଠୁ ସାନ ବଡ଼ ଦେଈମାନେ ପାଠ ପଢ଼ିଛନ୍ତି କିନ୍ତୁ ସେତେ ପଢ଼ିନାହାନ୍ତି କମ କମ ପଢ଼ିଛନ୍ତି ତଥାପି ସେ ନାଇଁ ନାଇଁ କହିଲେ ନା ତୁ ପାଠ ପଢ଼ ତତେ ପଢ଼େଇବୁ ସେମାନେ ନ ପଢ଼ିକି ମତେ ପାଠ ପଢ଼ାନ୍ତି ତାପରେ ସେତେବେଳେ ମାନେ ଘର ବି ନଥିଲା ବେଶୀ ତାପରେ ବାପା ବହୁତ କଷ୍ଟରେ ଇନ୍ଦିରା ଆବାସ ଆସିଲା ଘର ସେଥିରେ କଲେନି ତାପରେ ବହୁତ କଷ୍ଟରେ ବାପା ଘର କଲେ ଘର କଲାପରେ କହିଲେ ହଉ ତୁ ତ ପାଠ ପଢ଼ୁଛୁ ମୁଁ ତତେ ଆଉ ପଢ଼େଇ ପାରିବିନି ମୁଁ କହିଲି ନା ନା ମୁଁ ନିଜେ ଟ୍ୟୁସନ କରିକି ପାଠ ପଢ଼ିବି ଟ୍ୟୁସନ କଲି ତାପରେ ଦଶମ ପର୍ଯ୍ୟନ୍ତ ପଢ଼ିଲି ଦଶମ ପରେ ଟ୍ୟୁସନ କରିକି ପ୍ଲସ ଟୁ ଫାଷ୍ଟ ଇୟର ଆଡ଼ମିସନ କଲି ଫାଷ୍ଟ ଇୟର ପଢ଼ିଲି ସେକେଣ୍ଡ ଇୟର ପରୀକ୍ଷା ବେଳକୁ ଆଡ଼ମିସନ କଲା ବେଳକୁ ଦେଇପାରିଲିନି ପଇସା ବାପାଙ୍କୁ କହିଲି ବାପା ପଇସା ଦିଅ ବାପା କହିଲେ ନା ଦେଇପାରିବିନି ମୁଁ କହିଲି ହେଉ ତାହେଲେ ତାପରେ ଟ୍ୟୁସନ କଲି ଟ୍ୟୁସନ କରିକି ପୁଣି ଫର୍ମ ଫିଲଅପ କଲି ପରୀକ୍ଷା ଦେଲି ପରୀକ୍ଷା ଦେଇସାରିଲା ପରେ ଘରକୁ ଆସିଲା ପରେ ମାଆ ରୋଷେଇ କରିକି ରଖିଥିବେ ତାକୁ ଖାଇବି ଯେତେବେଳେ ମାଙ୍କ ଦେହ ଭଲ ନଥିବ ନିଜେ ରୋଷେଇ କରିବି ପାଠ ପଢ଼ିବି ପ୍ଲସ୍ ରୋଷେଇ କରିବି ବାପା ମାଙ୍କୁ ଖାଇବାକୁ ଦେବି ଭଉଣୀମାନେ ତାପରେ ବାହା ହୋଇସାରିଲେ ବାହା ହୋଇସାରିଲା ପରେ ସେ ତାଙ୍କ ଘର କଥା ବୁଝିଲେ ତାପରେ ତାଙ୍କୁ ଏତେ ବି ଛାଡ଼ନ୍ତି ନାହିଁ ଘରେ ଅସୁବିଧା ପଡ଼ିଲେ ଏତେ ଘରକୁ ଛାଡ଼ନ୍ତି ନାହିଁ ସେ ତାପରେ ଆସିବେ ଗୋଟିଏ ଦିନ ଆସିବେ ଦୁଇ ଦିନରେ ପଳାଇବେ ମୁଁ ଏଆଡ଼େ ପାଠ ପଢ଼ିବି ଘର ରୋଷେଇ ବାସ କରିବି ବାପାଙ୍କୁ ଦେଖିବି ବାପା କାମ କରିବାକୁ ଯିବେ ତାଙ୍କ ପାଇଁ ତାଙ୍କର ଖାଇବା ବନେଇବି ତାଙ୍କୁ ଦେବି ତାଙ୍କ ଲୁଗା ପଟା ଯାହା ଥିବ ସବୁ ଲୁଗା ଯାହା ଥିବ ତାଙ୍କୁ ସଫା କରିବି ମାଆଙ୍କର ଲୁଗାପଟା ସଫା କରିବି ରୋଷେଇ ରୋଷେଇ ରୋଷେଇ ମାଆ ମାଆ ଯାହା କହିବେ ସେଇୟା କରିବି ମାଙ୍କ ଦେହ ଖରାପ ହେଲେ ମେଡିସିନ ଦେବାକୁ କେହି ନାହାନ୍ତି ସେ କଥା ବୁଝିବି ପାଠ ପଢ଼ିବି ସେ କଥା ବୁଝିବି ତାପରେ ପୁଣି ଆସିବି ଯିବି ଆସିବି ବାରି ଆଡ଼େ ଆସିବି ଦେଖିବି କାଠ କୋଠି ନାହିଁ ଚୁଲି ଜଳେଇବା ପାଇଁ ତାକୁ ଗୋଟା ଗୋଟି କରିବି କଲେଜରୁ ଆସିକି ଗୋଟେଇବି ଗୋଟେଇକି ପୁଣି ନେଇକି ଥୋଇବି ତାକୁ ସାଇତିକି ରଖିବି ସାଇତିକି ରଖିଲା ପରେ ପୁଣି କହିବେ ମାଆ ଯା ଦେଖିବୁ ଗାଈ ଗୋରୁ ଆସିଛନ୍ତି ନା ନାହିଁ ତାକୁ ଦେଖିବି